ମୁଁ ତିନିଶହ ଟଙ୍କା ଦେଇକି ଫ୍ଲିପକାର୍ଟରୁ ଗୋଟେ ବ୍ଲେଜର୍ ଅର୍ଡ଼ର୍ କରିଥିଲେ ଯାହା ଆସିବା ପରେ ଘରେ କହିଲେ କି ତିନିଶହ ଟଙ୍କା ଦେଇଛୁ ତା'ର ବ୍ଲେଜର୍ର କ'ଣ ଥିବ ସେ ଚିରି ଫାଟିଯିବ ବେଶୀ ଦିନ ଲାଷ୍ଟିଂ କରିବନି ରିଟର୍ଣ୍ଣ କରିଦେ ହେଲେ ମୋ ମନ ମାନିଲାନି ମୁଁ କହିଲି ଯାଉ କେତେ ଦିନ ଦେଖିବା ଯାଉଛି ହେଲେ ମାନେ ଯୋଉ ଫ୍ଲିପକାର୍ଟର ବ୍ଲେଜର୍ଟା ଏମିତି ଥିଲା ତିନିଶହ ନା ଦେଇ ଆଣିଥିଲି ସିନା ତିନିଶହ ଟଙ୍କାରେ ତିନିବର୍ଷ ମୁଁ ୟୁଜ୍ କଲି ଯାହାକୁ ମୋତେ ଭଲ ଲାଗିଲା ଫ୍ଲିପକାର୍ଟ ଧନ୍ୟବାଦ